ଆମ ରାଜ୍ୟର ନାମ ଓଡ଼ିଶା ଓଡ଼ିଆ ଆମର ମାତୃଭାଷା ଓଡ଼ିଆକୁ ଆମେ ବହୁତ ପ୍ରାଧାନ୍ୟ ଦେଇଥାଉ ସେଥିପାଇଁ ଗଣମାଧ୍ୟମରେ ଓଡ଼ିଆ ଭାଷା କିପରି ବ୍ୟବହୃତ ହେବ ଯେପରିକି ରେଡ଼ିଓ ଟେଲିଭିଜନ୍ ଏବଂ ପ୍ରିଣ୍ଟ ମାଧ୍ୟମରେ ବହୁତ ଗୁଡ଼ିଏ ପ୍ରସାରିତ ହେଉଛି ଓଡ଼ିଆରେ ଆଉ ରେଡ଼ିଓରେ ଯେଉଁ ପ୍ରସାରିତ ହେଉଛି ସେଗୁଡ଼ିକ ଆମର ଧାରାବାହିକ ସମାଚାର ଏଗୁଡ଼ିକ ସବୁ ଓଡ଼ିଆ ଭାଷାରେ କୁହାଯାଉଛି ଟେଲିଭିଜନ୍ରେ ମଧ୍ୟ ସମାଚାର ଧାରାବାହିକ ସେଗୁଡ଼ିକ ମଧ୍ୟ ଓଡ଼ିଆରେ କୁହାଯାଉଛି କାରଣ ଓଡ଼ିଶାରେ ଆମର ଓଡ଼ିଆ ରାଜ୍ୟ ଓଡ଼ିଆ ଭାଷାକୁ ଆମେ ବହୁତ ପ୍ରାଧାନ୍ୟ ଦେଉଛୁ ଆଉ ଏଠାକାର ବିଦ୍ୟାଳୟରେ ମଧ୍ୟ ଓଡ଼ିଆ ଭାଷା ପଢ଼ାଯାଏ ଆଉ ଅଫିସ୍ ମାନଙ୍କରେ ମଧ୍ୟ ଓଡ଼ିଆ ଭାଷାରେ ଲୋକମାନେ କୁହା କୁହି କଥା ହୁଅନ୍ତି କାମ ମଧ୍ୟ ଓଡ଼ିଆରେ ଆସେ ଓଡ଼ିଶା ଭାଷାରେ ତ ଆମେମାନେ ଯେତେବେଳେ ବହୁତ ପ୍ରାଧାନ୍ୟ ଦେବା ପ୍ରିଣ୍ଟ ଗୁଡ଼ିକ ଯୋଉ ଛପାଯାଉଛି ସେଗୁଡ଼ିକ ମଧ୍ୟ ଆମର ଓଡ଼ିଆ ଭାଷାରେ ଛପାଯାଉଛି ଆଉ ସମସ୍ତେ ମିଶିକି ଆମେ କେମିତି ଆମର ଓଡ଼ିଆ ଭାଷାକୁ ଆହୁରି ଉନ୍ନତି କରିବା ସେଥିପାଇଁ ସଜାଗ ହେବା ଦରକାର ଆହୁରି ଧ୍ୟାନ ଦେବା ଯେମିତି ଆମର ଓଡ଼ିଆ ଭାଷାକୁ ସମସ୍ତେ ବାହାର ଦେଶମାନଙ୍କରେ ମଧ୍ୟ ଜାଣିଥାନ୍ତୁ ଜାଣିପାରନ୍ତୁ ଆମର ଭାଷାକୁ କାହିଁକିନା ଆମେ ଯେଉଁ ଦେଶକୁ ଯାଉଛୁ ସେଇ ଦେଶରେ ସେମାନେ ତାଙ୍କ ଭାଷାକୁ ଯେମିତି ପ୍ରାଧାନ୍ୟ ଦେଇଥାନ୍ତି ସେମିତି ଆମେ ଓଡ଼ିଶାରେ ଆମର ଓଡ଼ିଆ ଭାଷାକୁ ମଧ୍ୟ ଆହୁରି ସେମିତି ଉନ୍ନତି କରିବା ପାଇଁକି ଆହୁରି ଚେଷ୍ଟା କରିବା କାରଣ ବାହାର ଲୋକ ବି ଆମର ଭାଷାକୁ ଭାଷା ପ୍ରତି ଧ୍ୟାନ ଦେବେ